ଆମ ଭାରତ ଦେଶରେ ବିଭିନ୍ନ ପ୍ରକାରର ଜାତି ଓ ଭାଷାଭାଷୀ ଲୋକ ବାସ କରନ୍ତି ଯେମିତିକି ଉତ୍ତର ଭାରତରେ ଯେଉଁ ଲୋକ ବାସ କରନ୍ତି ସେମାନଙ୍କ ଚଳଣି ଓ ଭାଷା ଖାଦ୍ୟ ପୋଷାକ ସବୁ କିଛି ଭିନ୍ନ ହୋଇଥାଏ ସେମାନେ ସେମାନଙ୍କ ଆଞ୍ଚଳିକ ଭାଷା କହିପାରନ୍ତି ଓ ହିନ୍ଦୀ ମଧ୍ୟ କହିପାରନ୍ତି ଏପଟେ ବହୁତ ଥଣ୍ଡା ପଡ଼ିଥାଏ ବା ବରଫ ମଧ୍ୟ ପଡ଼ିଥାଏ ଦକ୍ଷିଣ ଭାରତରେ ତାମିଲ ତେଲେଗୁ କନ୍ନଡ଼ କେରଳ ଆଦି ଭାଷାର ଲୋକ ବାସ କରନ୍ତି ଏମାନେ ହେଉଛି ଆମ ଭା ଭାରତ ର ସାକ୍ଷରତା ରେ ଆଗରେ ଏପଟୁ ସବୁବେଳେ ଗରମ ପ୍ରଭାବ ପଡ଼ିଥାଏ ଓ ରାଜନୀତିରେ ଉତ୍ତର ଭାରତ ଦକ୍ଷିଣ ଭାରତର ସମାନ ପ୍ରଭା ପ୍ରକାରର ଶାସନ ଚଳିଥାଏ